ହ୍ୟାଲୋ ତାରିଣୀ ଟ୍ରାଭେଲସରୁ କହୁଛନ୍ତି ତ ଆପଣଙ୍କର ଗୋଟେ ଯାଜପୁର ଟାଉନ୍ ଯିବାପାଇଁ ଗୋଟେ କାର୍ କରିଥିଲି ତ ସେ କାହିଁକି ଆସିକି ପହଞ୍ଚିନାହିଁ ଏତେବେଳ ସାରି ଆଉ ଆପଣ ତାଙ୍କୁ ଟିକିଏ ବୁଝନ୍ତୁ ଫୋନ୍ କରିକି ବୁଝନ୍ତୁ ସେ କେଉଁଠି ଅଛନ୍ତି ଆଉ କେତେ ସମୟ ଭିତରେ ଆସିକି ପହଞ୍ଚିବେ ବୁଝିକି ମୋତେ ଟିକିଏ ଜଣାନ୍ତୁ